ମୁଁ ମାଲକାନଗିରିରୁ ଗୋଟେ ପ୍ୟାଣ୍ଟ କିଣିଥିଲି ସେ ପ୍ୟାଣ୍ଟର ଦାମ ନେଲା ହଜାର ଟଙ୍କା ଏତେ ସୁନ୍ଦର ପ୍ୟାଣ୍ଟ ଆଉ ଏତେ କ୍ଵାଲିଟି ଭଲ ମୁଁ ଯେତେବେଳେ କିଣୁଥିଲି ସେ ଦୋକାନୀ ମୋତେ କହୁଥିଲା ଯେ ପ୍ୟାଣ୍ଟ ଭଲ ପ୍ୟାଣ୍ଟ ଆପଣ ନିଅନ୍ତୁ ଏ ପ୍ୟାଣ୍ଟର ଟିକେ ବି କଲର୍ ଯିବ ନାହିଁ କି ସୂତା ବି କାଟିବ ନାହିଁ ମୁଇଁ ଦୁଇ ବର୍ଷ ପିନ୍ଧିଲି ସେ ଦୋକାନୀର କଥା ସତ ହେଲା ସୂତା ବି ଟିକେ କାଟି ନାହିଁ କି କଲର୍ ବି ଟିକେ ଯାଇ ନାହିଁ ମୁଇଁ ସେ ପ୍ୟାଣ୍ଟ ପିନ୍ଧିଲେ ମୋର୍ ସାଙ୍ଗସାଥି ମାନେ କହୁଛି ଏ ପ୍ୟାଣ୍ଟ କେଉଁଠିରୁ କିଣିଲୁ ମୋତେ ଟିକେ କହିଦେ ମୁଇଁ ବି କିଣିବି ମୁଁ ସାଙ୍ଗସାଥିମାନଙ୍କୁ କହିଲି ମୁଁ ଏଇ ପ୍ୟାଣ୍ଟ ମାଲକାନଗିରିରୁ କିଣିଛିି ହେଲେ ସାଙ୍ଗସାଥିମାନେ ବି କହିଲେ ଚାଲେ ମୁଁ ବି ଟିକେ ଏ ପ୍ୟାଣ୍ଟ କିଣିବି ଭଲ ଭଲ ଦିଶୁଛି ଏ ପ୍ୟାଣ୍ଟ ହଉ ମୁଁ ଏଇ ସାଙ୍ଗସାଥିମାନଙ୍କୁ କହିଲି ହଉ ଚାଲେ ଯିବା ଯାଇକରି ସେ ଦୋକାନରେ ପ୍ୟାଣ୍ଟ ଦେଖାଇବାକୁ କହିଲି ମୋର ବୋଲି ପୁରା ସେମ୍ ଟୁ ସେମ୍ ପ୍ୟାଣ୍ଟ ଦେଖାଇଲା ଦୋକାନୀ ମୁଇଁ କହିଲି ଏମିତି ଏକା ପ୍ୟାଣ୍ଟ ମୁଁ ନେଲି ଭଲ ପ୍ୟାଣ୍ଟ କିଛି ଆଉ ନାଇଁ ଦେଖେ ମୁଇଁ ଦୁଇ ବର୍ଷ ପିନ୍ଧିଲି ହେଲେ ବି କିଛି ହେଲା ନାଇଁ ତୁଇ ବି ଏମିତି ଏକା ପ୍ୟାଣ୍ଟ ନେ ଭଲ ହେବ